ମୁଁ ସ୍ନିଗ୍ଧାରାଣୀ ମିଶ୍ର କହୁଛି ଏଇଟା ସମ୍ରାଟ୍ ହୋଟେଲ୍ ତ ତ ମୁଁ କିଛି ଡେଲିଭେରୀ ଅର୍ଡ଼ର କରିବାକୁ ଚାହୁଁଛି କିଛି ଖାଦ୍ୟ ଅର୍ଡ଼ର କରିବାକୁ ଚାହୁଁଛି ଆପଣଙ୍କର ଡେଲିଭେରୀ ବଏ ଅର୍ଡ଼ର କରିପାରିବେ ତ ମୋର ଚିଲି ଚିକେନ୍ ବିରିୟାନି ଚିକେନ୍ ଲଲିପପ୍ ଡାଲ୍ ରାଇସ୍ ସବୁଥିରୁ ଦୁଇ ପ୍ଲେଟ୍ ପଠେଇଦେବେ ତ ଟିକିଏ ଭଲ ଯେମିତି ଟେଷ୍ଟ ଲାଗୁଥିବ ସେମତି ପଠେଇବେ ଏଇଟା ବ୍ରଜସୁନ୍ଦରପୁରକୁ ଦିନ ଦୁଇଟା ବେଳେ ପଠେଇଦେବେ ତ ଟିକିଏ ଦେଖିବେ ସେଇଟା ହେଉଛି କି ହେଉନି ବ୍ରଜସୁନ୍ଦରପୁରରୁ ପଠେଇ ହେବକି ହେବନି